ହ୍ୟାଲୋ ଡ୍ରାଇଭର ଭାଇ କହୁଛନ୍ତି ମୁଁ ଏବେ ସୁରକ୍ଷିତରେ ଆସିକି ପହଞ୍ଚିଲି ଆପଣଙ୍କ ସହିତ ଆସିକି ମୁଁ ବହୁତ ସୁରକ୍ଷିତ ଆଉ ଭଲରେ ଆସିକି ପହଞ୍ଚିଛି ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଉ ଆଉ ଯେଉଁ ଆଡ଼େ ବି ମୁଁ ଯିବି କେବେ ମୁଁ ଆପଣଙ୍କୁ ହିଁ ସହିତ ଯିବି